ହଁ ମୁଁ ବିଭିନ୍ନ ମାଧ୍ୟମରେ ବହୁତ କିଛି ଜିନିଷ ଅନୁସରଣ କରିଛି ଯେମିତି କି ଟିଭି ବିଜ୍ଞାନ ମେଳା ଖବରକାଗଜ ମାଗାଜିନ୍ ଇଣ୍ଟର୍ନେଟ୍ ବ୍ଲଗ୍ ଏବଂ ୟୁଟ୍ୟୁବ ଇତ୍ୟାଦି ଅଟେ ବିଭିନ୍ନ ପ୍ରକାର ବହି ଏବଂ ଖବରକାଗଜ ମାଧ୍ୟମରେ ବିଭିନ୍ନ ଲେଖକ ଗୀତ ମନର ପରିଭାଷାକୁ ବର୍ଣ୍ଣନା କରାଯାଇଥାଏ ଏଥିରେ ବହୁତ କିଛି ଜିନିଷ ଶିଖିବାକୁ ମିଳେ ଓ ୟୁଟ୍ୟୁବ ଟିଭି ମାଧ୍ୟମରେ ଅନେକ ଗୁଡ଼ିଏ ଶିକ୍ଷଣ ଜିନିଷ ଶିଖିବାକୁ ମିଳେ ଯାହାକି ଭିଡ଼ିଓ ମାଧ୍ୟମରେ ସହଜରେ ଶିକ୍ଷା ଲାଭ ହୋଇଥାଏ ଏବଂ ଟିଭି ମାଧ୍ୟମରେ ମଧ୍ୟ ସହଜରେ ଶିକ୍ଷା ଲାଭ ହୋଇଥାଏ ହଁ ମୁଁ ଏକ ବୈଜ୍ଞାନିକ କୁ ପ୍ରତିଫଳିତ କରୁଥିବା ସିନେମା ଦେଖିଅଛି ଯାହାର ନାମ ରୋବୋଟ ଅଟେ ଏହି ରୋବୋଟ ଫିଲ୍ମରେ ନାୟକ ଭାବରେ ରଜନୀକାନ୍ତ ଅଟନ୍ତି ଏବଂ ନାୟିକା ଐଶର୍ୟା ରାୟ ଅଟନ୍ତି ଏମାନେ ଏହାକୁ ଜୀବନ୍ତ ଅଭିନୟ ମାଧ୍ୟମରେ ରୋବୋଟର ବ୍ୟବହାର ଏବଂ କ୍ଷତିକାରକ ଉପରେ ଶିକ୍ଷା ସମାଜକୁ ଦେଇ ଆସିଛନ୍ତି